ରୁଟି ଡାଲି ମାଂସ ଅଣ୍ଡା ପନିପରିବା ୟା'ଦ୍ୱାରା ଆମକୁ ବି ବେନିଫିଟ୍ ବି ମିଳିଥାଇ ପାରେ ଗୋଟିଏ ଦିନର ଖାଦ୍ୟ ଆମେ ସକାଳେ ରୁଟି ସନ୍ତୁଳା କିଛି ଖାଇଥାଉ ଗାଧୁଆ'ବେଳେ ଆମେ ଭାତ ଡାଲି ଅନେକ କିଛି ବି ହେଇଥାଇପାରେ ତାକୁ ବି ଖାଇଥାଉ ରାତ୍ରି ବି ସେଇ ରୁଟି ଏଇସବୁ ଖାଦ୍ୟ ପରେ ବି ଆମେ ବେନିଫିଟ୍ ବି ପାଇଥାଉ ଯାହାଫଳରେ ଆମକୁ ସୁସ୍ଥ ବନେଇ ପାରିବାରୁ ଆମକୁ ହିତକାରୀ ଜିନ୍ଷ କିଛି ମିଳିଥାଏ ଆଉ ଡାଲିରୁ ଆମକୁ ବହୁତ ବି ବେନିଫିଟ୍ ବି ମିଳିଯାଇପାରେ ଯାହାକି ମାଂସରୁ ଆମକୁ କିଛି ସ୍ୱାସ୍ଥ୍ୟ ଜିନିଷ ବ୍ଲଡ଼ ହେଲା ରକ୍ତ ହେଲା ଯାହାକି ଏହିଭଳି ଆମକୁ ରୁଟି ରୁଟିରେ ଆମକୁ ଦେହ ପାଇଁ ବି ବହୁତ ଭଲ ହିତକାରୀ ଆଉ ରୋଗୀଣା ଲୋକ ବି ଏସବୁ ରୁଟି ବି ଖାଇପାରନ୍ତି